ନୃତ୍ୟ ହେଉଛିି ଏକ କଳା ଯାହାକି ସମସ୍ତଙ୍କ ଭିତରେ ମିଳି ନ ଥାଏ ଆଉ ଯାହାକୁ ମିଳୁଛି ସେ ସେଇ କଳାର ସମ୍ମାନ କର ଆଉ ନିଜ କଳାକୁ ନିଜେ ଚିହ୍ନିକି ସେହି କଳାର ପ୍ରତିଭାକୁ ବଢ଼ାଅ କାହିଁକି ନା ନୃତ୍ୟ ହେଉଛି ବହୁତି ବହୁମୂଲ୍ୟ ଥରେ ଥରେ ଏମିତି ହୁଏକି କେଉଁ ଗରିବ ଘରର ପିଲା ଯଦି ତାକୁ ନୃତ୍ୟ ଭଲ ଲାଗୁଛି ତାକୁ ନୃତ୍ୟ କରିବାକୁ ଇଚ୍ଛା ହେଉଛି କିନ୍ତୁ ସେ କରିପାରୁ ନାହାନ୍ତି ବହୁତ କଷ୍ଟରେ ମାନେ ଚଳିକି ମାନେ ଟାଇମ୍ ବି ମିଳୁ ପାରୁନାହାନ୍ତି ତାକୁ ତାହେଲେ ଯଦି ସେ ସେତିକି କଷ୍ଟ କରିକି ସବୁ ପ୍ରୋବ୍ଲେମ୍ର ଫେସ୍ କରିକି ଯଦି ସେ ନୃତ୍ୟ କରିପାରୁଛି ତ ତାହା ଗୋଟେ କାହାଣୀ ହେବା ଦରକାର ବୋଲି ମୁଁ ଭାବେ